ଆଜିକାଲି ଆମ ଘରେ ଘରେ ଆମ ବିଦ୍ୟୁତର ବ୍ୟବହାର ବହୁତ ବଢ଼ିଯାଇଛି ଏବଂ ସମସ୍ତେ ବିଦ୍ୟୁତକୁ ବିଦ୍ୟୁତକୁ ବ୍ୟବହାର କରିଥାନ୍ତି ଲାଇଟ୍ ଚଳାଇବା ଟ୍ରେନ ଚଳାଇବା ଟି ଭି ରେଡ଼ିଓ ଗାଡ଼ି ମଟର ସବୁ ବିଦ୍ୟୁତ ଚାଲେ ବିଦ୍ୟୁତ କଟ୍ ହେଲେ ଗାଁ ଗହଳି ଜୀବନ ସ୍ଥିର ହୋଇଥାଏ ଏବଂ ସେହିରୁ ରକ୍ଷା ରକ୍ଷା ପାଇବା ପାଇଁ ଲୋକମାନେ ଚାର୍ଜିଂ ଲାଇଟ୍ ଏବଂ ଇନ୍ଭଟର୍ ମହମବତୀ ଲଣ୍ଠନ ଇତ୍ୟାଦି ବ୍ୟବହାର କରିଥାନ୍ତି ବିଦ୍ୟୁତ କାଟ ହେଲେ ଖରାଦିନ ବହୁତ ଗରମ ଲାଗିଥାଏ ଏବଂ ଏବଂ ବହୁତ ଅସମ୍ଭାଳ ହେଇପଡ଼ନ୍ତି ଲୋକମାନେ ସେଥି ନିମନ୍ତେ ବିଦ୍ୟୁତ ହିଁ ଆମ ଜୀବନରେ ବିଜୁଳି ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି